ହଁ ଆଉ ଚାଲୁନୁ କ'ଣ କରୁଛୁ ଚାଲୁନୁ ଯିବା ଟିକେ ଫିଲ୍ମ ଦେଖିକି ଆସିବା ବସି ବସି ଘରେ କ'ଣ ବିରକ୍ତିଆ ଲାଗୁଛି ଚାଲ୍ ଯିବା ହଁ କେତେ ଫିଲ୍ମ ଦେଖା ହେଉଥିଲା ଗାଁ'ରେ ଆସିକିରି ପଡ଼ୁଥିଲା ସବୁ କଲେ ଆଇକିନି ଆମେ ସବୁ ଦେଖୁଥିଲେ ବୁଝିନା ସବୁ ହଲ୍କୁ ଯାଉଛନ୍ତି କେତେ ସେ ଯୋଉ ସେ କ'ଣ ଭକ୍ତ ସାଲବେଗ ଆଉ କେତେବେଳେ ଫିଲ୍ମ ସବୁ ଦେଖିଥିଲେ ଆଉ ଏବେ ସିନା ଆଉ ନାହିଁ ସେମିତି ଏବେ ତ ଘରେ ଘରେ ଟିଭି ହେଲାଣି ଆଉ ଲୋକ ଫିଲ୍ମ ଦେଖିବାକୁ ଚାହିଁବେ ହୁଁ

ହୁଁ ଛୁଆବେଳେ ଯେତେବେଳେ ଫିଲ୍ମ ଆସି ଗାଁ'ରେ ପଡ଼ୁଥିଲା ଇଲୋ ବୋପା ଲୋ କି ଲୋକ ଭିଡ଼ ଆଉ କେତେ ଖୁସି ଲାଗୁଥିଲା ସେତେବେଳେ ଆମେ ଫିଲ୍ମ ଦେଖିବା ଆମେ ଯିବା ଏଇନେ ତ ଘରେ ବସିକି ଦେଖିବା ଆଉ କ'ଣ କରିବା ଏଇସବୁ ନ କରିକି ଦେହ ମୁଣ୍ଡ ଖରାପ ହେଉଛି

ଆଉ କ'ଣ ହେଲା ଆଉ ଦେହ ମୁଣ୍ଡ ଖରାପ୍ ତ ହେବ ଆଉ ଏଇ ଗୋଡ଼ ବିନ୍ଧା ଅଣ୍ଟା ବିନ୍ଧା ଏଇ ସବୁ ଲାଗିଛି ଆଉ କ'ଣ ଦେବେ ଆଉ ପିଲାକୁ କେତେ କହିବେ ଆଉ କ'ଣ କହିବେ

ନାହିଁ ତ ତମେ କୁହ

ହଉ ସେ ଛାଡ଼େ ଆଉ କ'ଣ କରିବା ଚାଲେ ଯିବା ଘରକୁ ଯିବା ଆଉ ଆଉ ସେ ଆଉ ଚାଲେ ତାକୁ ଯାହା ଚକ୍ଲେଟ୍ ନେଇଯିବା ନାତି ପାଇଁ ଆଉ ଚାଲ୍ ଯିବା ଚାଲ୍